ଆମର ଇ କଲାହାଣ୍ଡି ସାଇଟ୍ନେ କୁକୁଡ଼ା ବେଶୀ ବନାବାର୍ ଏ କୁକୁଡ଼ା ଚିକେନ୍ ବନାବାକାଜି ଭଲ୍ ଲାଗ୍ସି ଆରୁ ଚିକେନ୍ ବନାବା କାଜେ ମୋର୍ ଗୁଟେ ପୂରା ଚେଲେଞ୍ଜ୍ ଭଲିଆ ରେସିପି ଗୁଟେ ଆଉ ଇନେ ତ ପୂରା ବଟା ମସ୍ଲା ହେଇ ୟୁଜ୍ କର୍ସୁଁ ସେ ଗୁଣ୍ ମସ୍ଲା ଟିକେ ନାଇଁ ଆଉ ସେଟା ବନାବାର୍ କାଜି ହେଲେ ଟିକେ ଗାଁ ଗହଲି ଟାଇପ୍ର ସେ ତେଲ୍ କି ହଲ୍ଦୀ କି ଟିକେ ଦର୍କାର୍ ଆରୁ ଆମର୍ ଇଆଡ଼େ ଚିକେନ୍ର କାଜେ ବ୍ରଏଲର୍ ତ ନାଇଁ ହେଲେ ଦେଶୀ ଟିକେ ହେଲେ ବି ହେଶୀ ତା'ପରେ ଏ ଠାନେ ମସ୍ଲା ମସ୍ଲା ଗୁଣ୍ କି ହଲ୍ଦୀ ଇଟା ଟିକେ ହେଲେ ବି ହେବା ଆରୁ ମସ୍ଲା ଓ ପତ୍ର ଧନିଆ ପତ୍ର ମାନେ ଆଉ କାଁ କାଣା ଟିକେ ମିଶାଲେ ହେଇପାରେ